ଆମ ସୁବର୍ଣ୍ଣପୁରରେ ପ୍ରମୁଖ ଚଳଚ୍ଚିତ୍ର ପ୍ରକ୍ଷ୍ୟାଳୟ ଅଛି ଯାହା ଯାହାକି ମହାରାଜା ମହାରାଜା ଚଳଚ୍ଚିତ୍ର ସେଠିକାରେ ବହୁ ସେଠାକୁ ବହୁତ ଲୋକ ଦେଖିବାକୁ ଆସନ୍ତି ଏବଂ ସେଠାକାର ଟିକେଟ୍ର ମୂଲ୍ୟ ହେଲା ଯଦି ଆମର ଯେଉଁ ପରଦା ଯେଉଁ ଥାଏ ସ୍କ୍ରିନ୍ ଯେଉଁ ଥାଏ ତାହା ଆକାରର ବହୁତ ବଡ଼ ସେ ସ୍କ୍ରିନ୍ ବା ପରଦାର ପାଖ ମାନେ କି ସାମ୍ନା ସାମ୍ନି ବସିବାର ଟିକିଟ୍ର ମୂଲ୍ୟ ହେଲା ଶହେ ଟଙ୍କା ଏବଂ ତା' ପଛକୁ ପଛ ଯେଉଁ ସିଟ୍ ମାନ ଥାଏ ତା'ର ମୂଲ୍ୟ କମ୍ ଟଙ୍କା ଗୋଟଏ ଟିକେଟ୍ ମାତ୍ର କି ପଚାଶ ଟଙ୍କା ଏବଂ ମହାରାଜା ଚଳଚ୍ଚିତ୍ର ତାହା ବହୁତ ବହୁତ ଶିକ୍ଷାଦାୟକ ସେଠାରେ ଆମେ ବହୁତ କିଛି ଶିକ୍ଷା ପାଇଥାଉ ଆମର ଚଳଚ୍ଚିତ୍ର ଯାହାକି ବହୁତ ଫେମସ୍ ଏବଂ ଏହି ଏହି ଚଳଚ୍ଚିତ୍ର ଦ୍ୱାରା ନବୀନତମ ଦେଖାଯାଏ ଏବଂ ଆମର ଯେଉଁ ସିନେମା ହଲ୍ ସିନେମା ହଲ୍ର ସ୍କ୍ରିନ୍ର ଆକାର ଏତେ ବଡ଼ ଯେ ସମସ୍ତେ ଠିକ୍ ଭାବରେ ତାହା ଦେଖିପାରନ୍ତି